ତୃପ୍ତି ତ୍ରୁଟି ହୋଟେଲ୍ରେ ଆମ ମୁଁ ଆଜି କିଛି ଖାଦ୍ୟ ଅର୍ଡ଼ର୍ କରିବା ପାଇଁ ଚାହୁଁଛି ଆମ ଘର ଘରକୁ କୁଣିଆ ଆସିଥିବାରୁ ମୁଁ ତୃପ୍ତି ହୋଟେଲ୍କୁ ଖାଦ୍ୟ ଅର୍ଡ଼ର କରିବା ପାଇଁ ଚାହୁଁଛି ଭାତ କିମ୍ବା ଡାଲି ଡାଲି ବା ଡେଲିଭରୀ ବୟଙ୍କ ଭାତ ଡେଲିଭରୀ କରାଇ ଦିଅନ୍ତା କିମ୍ବା ଡେଲିଭରୀ ବୟ ମୁଁ ଆମ ଘରରୁ ଆସିପାରିବିନି ସେଥିପାଇଁ ବୋଲେ ମୁଁ ଆପଣଙ୍କୁ ଫୋନ୍ କଲି ଯେ ଆପଣଙ୍କ ପିଲାଙ୍କୁ କାହାକୁ ହେଲେ ଫୋନ୍ କରି ଫୋନ୍ କରିବା କରିବା ଉପଲବ୍ଧରେ ଜଣାଇ ଦିଅନ୍ତୁ ଯେ ସେ ତାଙ୍କର ପୁଣି ଆସିପାରିବେନି ସେଥିପାଇଁ ବୋଲି ତୁ ନେଇ ଦେଇଁ ଦେଇଁଦେ ବୋଲେ କହି ଦିଅନ୍ତୁ ସେଇ ରେଷ୍ଟୁରାଣ୍ଟରୁ ରେଷ୍ଟୁରାଣ୍ଟରୁ ବନ୍ଦ କିମ୍ବା ରବି ରବିବାର ଦିନ ରବିବାର ଦିନ ଖୋଲା ହେଇ ରହିଥାନ୍ତି ସପ୍ତାହକୁ ସ ସପ୍ତାହକୁ ସପ୍ତାହ ଖୋଲା ହେଇ ରେଷ୍ଟୁରାଣ୍ଟଟା ଖୋଲା ହେଇ ରହିଥାଏ ସେହି ରେଷ୍ଟୁରାଣ୍ଟରୁ ସମସ୍ତେ ଅପେକ୍ଷା ଖାଦ୍ୟ ଜଳିଖିଆ ଜଳିଖିଆ ଇତ୍ୟାଦି ସମସ୍ତ ଖାଦ୍ୟ ଖାଇ ଖାଇପାରନ୍ତି କିମ୍ବା ଲୋକମାନେ ଲୋକମାନେ ସେଇଠି ଖା ଖାଦ୍ୟ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ସେଥିପାଇଁ ସେଇ ତୃପ୍ତି ହୋଟେଲ୍କୁ ବହୁତ ଲୋକମାନେ ଯାଇ ରହିଥାଆନ୍ତି